ହଁ ମୁଁ କହିପାରିବି ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା ହେଲା ପାଞ୍ଚ ହଜାର ପାଞ୍ଚ ଦଶ ହଜାର ପଚିଶ କୋଡ଼ିଏ ହଜାର ଦଶ ଦୁଇ ଲକ୍ଷ ପାଞ୍ଚ ହଜାର ଦଶ ପାଞ୍ଚ ଲକ୍ଷ